ରୋଷେଇ ଖାଦ୍ୟ ଖାଇଲା ବେଳେ ସାଧାରଣତଃ କହନ୍ତି ପୂର୍ବକୁ କିମ୍ବା ଦକ୍ଷିଣକୁ ମୁହଁ କରିକି ଖାଦ୍ୟ ଖାଇବା ଦରକାର ଏବଂ ଖାଦ୍ୟ ଖାଇଲାବେଳେ କୁହାଯାଏ ଯେ ଯଦି ଖାଦ୍ୟ ଖାଇ ଭାତ ଖାଇ ବସିଥିବ ଯଦି କିଏ ଛିଙ୍କିଦିଏ କହନ୍ତି ଯେ ଭାତ ମରା ହେଇଗଲା ଯିଏ କି ଆଉ କିଛି ଭାତ ଆଣି ପକାନ୍ତି ଯାହାଦ୍ଵାରା ସେଇ ଖାଦ୍ୟଟିକି ପୁଣି ସେଇ ଖାଦ୍ୟକୁ ଖିଆଯାଏ ଯେ ପର୍ଯ୍ୟନ୍ତ ଭିତର ଘରୁ ଭାତ ଟି ନ ଆସି ପଡ଼ି ପଡ଼ିଥାଏ ସେ ଖାଦ୍ୟକୁ କେବେ ହେଲେ ଗ ସାଧାରଣ ପ ଘର ଲୋକ ଗ୍ରହଣ କରନ୍ତି ନାହିଁ ଏବଂ ଅନେକ ଗୁଡ଼ିଏ ଅନ୍ଧ ବିଶ୍ୱାସ ରହିଛି ଯାହାକି ରୋଷେଇ ଘରେ ଯଦି କିଛି ଅଘଟଣ ଘଟେ ଲୋକମାନଙ୍କ ବିଶ୍ୱାସ ଅଛି ଯେ କିଛି ଅସୁବିଧା ଆମର ହେବାର ଅଛି ଯାହାକି ଯଦି ରୋଷେଇ ଘରେ ତେଲ ଗଡ଼ିଯାଏ କିଛି କିଛି ଲୋକ ଆକୁ ଶୁଭ ଭାବନ୍ତି କିଛି ଲୋକ କିଛି ଆକୁ ଅଶୁଭ ବୋଲି ମାନନ୍ତି ଯଦି ହାତରେ ତେଲ ପଡ଼ିଯାଏ କିଛି ଜିନିଷ ଘରେ ବଲୁରି ଦେଖାଗଲେ କିମ୍ବା ଘରେ କଣ ଅଳିଆ ଆବର୍ଜନା ରହିଲେ ଘରେ ଅଶୁଭ ବୋଲି ମାନନ୍ତି ଏଇଟା ବି ଗୋଟେ ପ୍ରକାର ଭଲ କଥା ଯିଏ କି ଘରେ ଯଦି ଆ ଦ୍ଵାର ଲୋ ମଣିଷ ସଚେତନତା ହୁଏ ପରିସ୍କାର ରୁହେ ପରିଛନ୍ନତା ରଖେ ତା ନିଜ ରୋଷେଇ ଘରକୁ